ହଁ ଆମର ନୃତ୍ୟ ଛୋଟ ଛୋଟ ଶିଶୁ ଏବଂ କଳାକାରମାନେ ସେମାନେ ନୃତ୍ୟକୁ ଦେଖି ବହୁତ ଆନନ୍ଦ ହୁଅନ୍ତି ଏବଂ ସେମାନେ ବହୁତ ଖୁସି ମଧ୍ୟ ହୁଅନ୍ତି ନୃତ୍ୟ କିପରି ପରିବେଷନ କରିବେ କିପରି ମନୋରଞ୍ଜନ ହବ ସେହି ପ୍ରତି ମୁଁ ମଧ୍ୟ ଧ୍ୟାନ ଦେଇଛି ଏବଂ ସେମାନେ ମଧ୍ୟ ବହୁତ ଆଗ୍ରହ ପ୍ରିୟ ହୋଇ ସେହି ନୃତ୍ୟ କାର୍ଯ୍ୟକୁ ଆରମ୍ଭ କରି ସମସ୍ତ ମନବୃତ୍ତି ଦିଅନ୍ତି ସମସ୍ତ ସମସ୍ତ କ୍ଷେତ୍ରରେ ସବୁ କିଛି ସେ ସୁବିଧା ସୁଯୋଗ ପାଇ ନିଜକୁ ଉତ୍ସାହିତ କରିଛନ୍ତି ଲୋକଙ୍କୁ ମଧ୍ୟ ଉତ୍ସାହିତ କରିଛନ୍ତି ଅନେକ କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ମଧ୍ୟ ପାଇସାରିଛନ୍ତି ସମସ୍ତେ ଅନେକ ପ୍ରଶଂସା କରି ସମସ୍ତ କ୍ଷେତ୍ରରେ କିଛି କିଛି ଉପାୟ ନିଜକୁ ଖୁସି କରିଛନ୍ତି ଏମିତି ଅନେକ କିଛି କରିଛନ୍ତି ଯାହାଫଳରେ ଶିଶୁ କଳାକାରମାନଙ୍କ ମଧ୍ୟ ବହୁତ ଆଗ୍ରହ ପ୍ରିୟ ହୋଇଛି ସେମାନଙ୍କ ମତ ମଧ୍ୟ ମୋ ପ୍ରତି ମଧ୍ୟ ବହୁତ ସହ ଆନନ୍ଦ ଥିଲା ସେମାନେ ବହୁତ ଖୁସି ହୋଇ ବହୁତ ଉତ୍ସାହିତ ହୁଅନ୍ତି ଆସି କହନ୍ତି ଶିକ୍ଷା ଟିଚର୍ ଆପଣଙ୍କ ଦ୍ୱାରା ଆମେ ଆଜି ଏତେ ଦୂର ପର୍ଯ୍ୟନ୍ତ ଆସିସାରିଛୁ ଏମିତି ବହୁତ କିଛି କହି ମୋ ମନ ମଧ୍ୟ ଜିଣି ନେଇଥାନ୍ତି ମୁଁ ମଧ୍ୟ ବହୁତ ଖୁସି ହୋଇଥାଏ ବହୁତ କିଛି ଶିକ୍ଷା ମଧ୍ୟ ହେଇଥାନ୍ତି ବହୁତ ଖୁସି ମଧ୍ୟ ହୋଇଥାନ୍ତି ସବୁ କ୍ଷେତ୍ରରେ ସମସ୍ତଙ୍କୁ ସୁବିଧା ସୁଯୋଗ ମଳିବା ଆବଶ୍ୟକ ସମସ୍ତେ ସବୁ କ୍ଷେତ୍ରରେ ଯାଇ ମନୋରଞ୍ଜନ କରି ନିଜକୁ ଉତ୍ସାହିତ କରିବା ଠିକ୍ ଏହା ହଁ ଶିଶୁମାନଙ୍କର ଆନନ୍ଦ ଖୁସି ସବୁକିଛି